କାଲି ଆଣିଲି ଡ୍ରେସ ଯା ତା ପାଇଁ ଦଣ୍ଡ ନାଚ ପାଇଁ ପୁତୁରା ଟା ତାର ଡ୍ରେସ ଭଲ ଭଲ ଡ୍ରେସ ମାନେ ସେମାନେ କହୁଛନ୍ତି ଭଲ ଡ୍ରେସ କଥା ପୂରା ପୂରା ବନେଇଚୁନେଇ କି କହି ଦେଉଛନ୍ତି ଡ୍ରେସ ଦେଲା ବେଳକୁ ବାଗ ଡ୍ରେସ ନାଇଁ ତାକୁ ଡ୍ରେସ ଟା ସାର୍ଟ ଟା ଛୋଟ ହେଲା ପ୍ୟାଣ୍ଟ କଲର ଛାଡ଼ି ଯାଉଛି ଆଉ ତାପରେ ଇୟେ ଚେନ୍ ବି ଫ୍ରି ଫ୍ରି ହୋଇଗଲା ତା'ର ଚେନ୍ଟା ଚେନ୍ଟା ଟାଣିଲା ଥରେ ଦି ଥର ଟାଣିଚି କି କଣ ଚେନ୍ଟା ଫ୍ରି ବଟନ ଛିଡ଼ି ଯାଇଛି ତା ପରେ ନଇଁ ପଇଲା ଯେ ତା ପିଠି ପଟ ବକ୍ରମ ତଳକୁ ଯେଉଁ ସିଲେଇଟା ସେଟା ବି ଫିଟି ଯାଇଛି ଆଉ ଯିଏ ବଡ଼ ବଡ଼ ଦୋକାନୀ କହିଲା ବଡ଼ ବଡ଼ କଥା କହୁଛନ୍ତି ଆଉ ଲାଇଟ୍ ଯେଉଁ ମାରୁଛନ୍ତି ଯେ ନ ନେବା ଲୋକ ବି ସେ ନେବ ଚିରା ଫଟା ସେ ତ ଜାଣି ପାରିବନି ଆଉ ସେ ଯେଉଁ କଥା କହିକି ମୋହି ଦେଉଛନ୍ତି ସେ କଥା ରେ ତ ମୋହିକି ଲୋକ ଆଣୁଛନ୍ତି ଦେଖିଲା ବେଳକୁ ଘରେ ଏଭଳିକା ହେଉଛି କଲର ଛାଡ଼ି ଯାଉଚି ବଟମ ଛିଡ଼ି ଯାଉଛି ଇଆଡ଼େ ଚେନ୍ ଫ୍ରି ହେଇ ଯାଉଚି ଆଉ ତାଙ୍କ ପାଇଁ କଣ ଆଣିବି ସେଇ ଦୋକାନୀ ଏହି ଭଳିଆ କରୁଛନ୍ତି ଗରିବ ଲୋକ ଦେଖିକି ଆଉ ବଡ଼ ବଡ଼ ଲୋକିଆ ଦେଖିକି ବାଗ ଦେଉଛନ୍ତି କିନ୍ତୁ ଏଇ ଯେଉଁ ମଳି ମୁଣ୍ଡିଆକୁ ଦେଖିକି ଏହି ଭଳିକା ଜିନିଷ ଦେଉଛନ୍ତି